ଉତ୍ତରଭାରତର ଲୋକମାନେ ହିନ୍ଦୀଭାଷାରେ କଥାହୁଅନ୍ତି ଏବଂ ଦକ୍ଷିଣ ଭାଷାର ଲୋକମାନେ ତେଲୁଗୁ ଭାଷାରେ କଥାବାର୍ତ୍ତା କରନ୍ତି ଉତ୍ତରଭାରତର ଲୋକମାନେ ପିନ୍ଧନ୍ତି ଲାଂଘା ପିନ୍ଧନ୍ତି କୁର୍ତ୍ତୀ ପିନ୍ଧନ୍ତି ଆଉ ଦକ୍ଷିଣଭାରତର ଲୋକମାନେ ତାମିଲ ଭାଷାର ଯେମିତି ଲୋକମାନେ ଯେମିତି ଶାଢ଼ୀ ଓଲଟାଇକି ପିନ୍ଧନ୍ତି ଏବଂ ସେ ସ୍ତ୍ରୀ ଲୋକମାନେ ସବୁ ଘର ଫୁଲ ବେଣୀରେ ଖୁସିଥାନ୍ତି ଖୁସିକି ସେମାନଙ୍କର ତାଙ୍କର ଓଲଟାପାଲଟା ଯେମିତି ଶାଢ଼ୀ ପିନ୍ଧନ୍ତି ଯେମିତି ଯେମିତି ଡାହାଣପଟେ ଶାଢ଼ୀ ସେ ପିନ୍ଧନ୍ତି ଏଇ ଟାଇପ ର ତାଙ୍କର ତାଙ୍କର ବେସ ତାଙ୍କର ହୋଇଥାଏ ତାଙ୍କର ପୋଷାକ ବି ଏଇ ଟାଇପ ର ହୋଇଥାଏ